ହ୍ୟାଲୋ ହଁ କିଏ କହୁଛନ୍ତି ହଁ ହଁ ମୁଁ ବୀଣାପାଣି କହୁଥିଲି ମୋର ଗୋଟେ ଗାଡ଼ି ବୁକ୍ କରିବାର ଥିଲା ହଁ ଏକ୍ଚୁୟାଲି ମୁଁ କେଉଁଝର ଯିବି ବୁଝିପାରିଲେ କେଉଁଝର ଯିବି ସେଇଠି କ'ଣ କ'ଣ ସୁବିଧା ସେଇଠି ଅଛି ବୁଝିପାରିଲେ ଆଉ କେଉଁ କେଉଁ ଜାଗା ଯିବା ସେଇଠି କ'ଣ ସୁବିଧା ଅଛି ଆଉ ସେଇଠି ରହିବାର ବ୍ୟବସ୍ଥା କ'ଣ ଅଛି ଆଜ୍ଞା ଆଜ୍ଞା ହଁ ହଁ ଅଚ୍ଛା ଆଚ୍ଛା ଆମେ ଆଠ ଆଠ ଜଣ ଖଣ୍ତେ ଯିବୁ ବଡ଼ ଗାଡ଼ି ନେଇକି ଯିବୁ କିନ୍ତୁ ଯେଉଁ ଟୁରିଷ୍ଟ୍ ଯେଉଁ ଯିବୁ ସାନଘାଗରା ବଡ଼ଘାଗରା ଯିବୁ ସେଇଟା କେବେ ଛୁଟି ରହୁଛି ନା ସେମିତି ସବୁବେଳେ ଖୋଲା ରହୁଛି ସେଇଠି କିଛି ଅସୁବିଧା ନାହିଁ ତ ହଁ ହଁ ନାଇଁ ଆମେ ସେଇଠି ଯଦି ଫିଷ୍ଟ୍ କିଛି କରିବୁ ଟିକିଏ ଇଚ୍ଛା କରିଛୁ ଫିଷ୍ଟ୍ କରିବୁ ଫିଷ୍ଟ୍ କରି ପାରିବୁ ସେଇଠି କ'ଣ

ଆଚ୍ଛା ତାରିଣୀ ପାଖରେ ଆମର ଟିକିଏ ମାନସିକ ଅଛି ତାରିଣୀ ପାଖରେ ନଡ଼ିଆ ଫଡ଼ିଆ ଭଙ୍ଗା ହେବ ସେଇଠି ବି ଟିକିଏ ବୁଲିବୁ ଆଉ ସେ ସୀତାକୁଣ୍ଡ କେଉଁଠି ଅଛି ଗୋଟେ କହୁଥିଲେ ପିଲାମାନେ ସିତାକୁଣ୍ଡ ଯିବେ ବୋଲି କେଉଁଝର ଯିବା ଯଦି ସୀତାକୁଣ୍ଡ ଟିକିଏ ବୁଲିବାକୁ ଯିବା ଆଜ୍ଞା ଆଜ୍ଞା

ହଁ ହଁ ହଉ ଆମେ ସେଇଠି ରନ୍ଧା ରନ୍ଧି କରି ଦେଲେ ଟିକିଏ ଭଲ ହୁଅନ୍ତା ମୁଁ ଭାବୁଛି ରୋଷେଇ ବାସ ବି କଲେ ଭଲ ହୁଅନ୍ତା ଠାକୁରଙ୍କ ପାଖରେ ଠାକୁରଙ୍କ ପାଖରେ ଯଦି ଅରୁଆ ଭାତ ଡାଲମା ଖଟା ଖିରି କରନ୍ତେ ତା'ହେଲେ ଆଉ ଟିକିଏ ଭଲ ହୁଅନ୍ତା ବୋଲି ଭାବୁଛି ଆମେ କ'ଣ ସେଇ ଜିନିଷ ପତ୍ରଗୁଡ଼ା ନେଇକି ଯିବୁ ନା ଆପଣ ସେଇଠି ଦେବେ ଯୋଗେଇବେ ଆଚ୍ଛା ହଉ ଆମେ ଯେଉଁ ଦିନ ବହାରିବୁ ଆପଣଙ୍କୁ ଆଗ କଲ୍ କରିଦେବୁ ପହଞ୍ଚିବୁ ଆଉ ହଁ ହଉ ଆଉ ହଁ ଆଚ୍ଛା ଆପଣଙ୍କର ଆଉ ସବୁ କ'ଣ ସୁବିଧା ଅଛି ସେଇଠି ନାଇଁ ମୁଁ ନାଇଁ ରହିବା ଖାଇବା ତ ଜାଣିଲି ଆପଣଙ୍କ ଆଉ ପାଖ କ'ଣ ଜାଗା ଅଛି ବୁଲିବା ଜାଗା ଆଉ ସବୁ ଯାଇଛେ ଯଦି ବୁଲିକି ଆସିବା ନା ଆଠ ଦଶ ଦିନ ବୁଲିକି ଆସିବା ସେପଟେ ଆଉ କ'ଣ ବୁଲିବା ଜାଗା ଅଛି

ପାହାଡ଼ ଭିତରେ କିଛି ଅଛି ପାହାଡ଼ିଆ ଅଞ୍ଚଳ ଜାଗା କିଛି ଅଛି ସେପଟରେ ପାହାଡ଼ ଝରଣା ଦେଖିଲା ଭଳି

ହଉ ହଉ ହଉ ଆମେ ଯିବା ପୂର୍ବରୁ ଆପଣଙ୍କୁ ଆପଣଙ୍କୁ ତ ସାଙ୍ଗରେ ନେବୁ ନିଶ୍ଚୟ ଆମର ଯେଉଁ ଗାଡ଼ିଟା ହୋଇଛି ସେଥିରେ ଆଠ ଦଶ ଜଣ ଯିବେ ତାଙ୍କ ସମସ୍ତଙ୍କ ପାଇଁ ହୋଟେଲ୍ ବ୍ୟବସ୍ଥା ହୋଇପାରିବ ତ ଆମର ତ ଏଇ ମାସ ପଚିଶ ତାରିଖରେ ଯିବାର ଅଛି ହଁ ପଚିଶ ତାରିଖ ପୂର୍ବରୁ ବୁକ୍ କରିଦେବୁ କାହିଁକି କହିଲ ରାତି ଅଧରେ ପିଲା ଛୁଆଙ୍କୁ ନେଇକି ଯିବ କ'ଣ ଯିବ ଅସୁବିଧା ହେବ ହଁ ହଁ

ଏଇଠି ଲୋକମାନଙ୍କର କ'ଣ ଆଧାର କାର୍ଡ୍ ହେରିକା ଦରକାର କି ହୋଟେଲ୍ରେ ଯଦି ରହିବେ ଆଜ୍ଞା ଆଉ ଆଡ଼ଭାନ୍ସ କିଛି ଟଙ୍କା ଦେବାକୁ ପଡ଼ିବ ନା ସେମିତି ଗଲେ ଆମେ ଟଙ୍କା କ୍ଲିୟର୍ କରିବା ହଉ ହଉ ହଉ ଆପଣ କହିବେ ମୁଁ ଆମେ ତ ବାହାରିବା ପୂର୍ବରୁ ମର୍ଣ୍ଣିଂରୁ ବାହାରିଲା ପୂର୍ବରୁ ଫୋନ୍ କରିବି ଆପଣଙ୍କୁ ଆପଣ ଆପଣ କହିଦେବେ ଆଉ ଆମେ ଆଗେ ଯାଇ ତାରିଣୀ ପାଖରେ ପହଞ୍ଚିବୁ ବୁଝିହେଲା ହଁ ଠାକୁରଙ୍କୁ ଦର୍ଶନ କରି ସାରିଲା ପରେ ଆଉ ଆଗକୁ କୁଆଡ଼େ ଯିବା ହଉ ଯଦି କିଛି ସୁବିଧା ଅସୁବିଧା ଥିବ ତା'ହେଲେ କହି ଜଣେଇ ଦେବେ ଆଉ ଆଉ କ'ଣ କ'ଣ ଅସୁବିଧା ଅଛି କି କିଛି ଅସୁବିଧା ଅଛି କହିବେ ଆଉ